ଖେଳ ଲୋକମାନଙ୍କର ଶାରୀରିକ ଏବଂ ମାନସିକ ସୁସ୍ଥତାରେ ଯୋଗଦାନ କରିଥାଏ କିପରି ନା ଖେଳ ଖେଳିବା ଦ୍ୱାରା ମଣିଷମାନଙ୍କର ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ଏବଂ ହାତ ଗୋଡ଼ ମଧ୍ୟ ଭଲ ଭାବରେ ଚଳପ୍ରଚଳ ହୋଇପାରିଥାଏ ଏବଂ ମାନସିକ ସୁସ୍ଥତା ମାନସିକ ଚାପକୁ ମଧ୍ୟ ଖେଳ ଦ୍ୱାରା ଦୂର କରାଯାଇପାରିଥାଏ ଯେମିତିକି କୌଣସି ଲୋକ କିଛି ଚିନ୍ତାରେ ରହିଥାଏ କିମ୍ବା ପାଠ ପଢ଼ିବା ଦ୍ୱାରା କୌଣସି ବ୍ୟକ୍ତି ଅଧିକ ମାନସିକ ଚାପ ପଡ଼ିଥାଏ ଡିପ୍ରେସନ୍ ପଡ଼ିଥାଏ ତାହା ଖେଳ ଦ୍ଵାରା ଦୂର ହୋଇଥାଏ ଯେମିତିକି ଖେଳ ଖେଳିବା ଦ୍ୱାରା ତା'ର ମାନସିକ ଚିନ୍ତନ ଦୂର ହେଇଥାଏ ଏବଂ ତାକୁ ଠିକ୍ ମାନେ ଟିକେ ଭଲ ଅନୁଭବ ହେଇପାରିଥାଏ ଏବଂ ଖେଳ ଖେଳିବା ଦ୍ୱାରା ଗୋଡ଼ ହାତର ଚଳପ୍ରଚଳ ଠିକ୍ ଭାବରେ ରହିଥାଏ ଏବଂ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ହୋଇଥାଏ ଯେମିତିକି ଖେଳିବା ଦ୍ୱାରା ବିଭିନ୍ନ ଲୋକମାନେ ବହୁ ପ୍ରକାର ଲୋକ ଖେଳ ଖେଳନ୍ତିନି ଖେଳନ୍ତିନି ଯାହାଫଳରେ ସେମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇପଡ଼ନ୍ତି ରୋଗରେ ଆକ୍ରାନ୍ତ ହେବାର କାରଣ ସେମାନଙ୍କର ରକ୍ତ ସଞ୍ଚାଳନ ଠିକ୍ ଭାବରେ ହେଇପାରିନଥାଏ ଯାହାଫଳରେ ସେମାନେ ବିଭିନ୍ନ ରୋଗର ସମ୍ମୁଖୀନ ହେଇଥାନ୍ତି ସେଥିପାଇଁ ଖେଳ ଏକ ବହୁତ ଭଲ ଉପାୟ ଯାହାଦ୍ୱାରା ଆମ ଦେହ ମଧ୍ୟ ସୁସ୍ଥ ରହିଥାଏ ଏବଂ ଏବଂ ମସ୍ତିଷ୍କ ମଧ୍ୟ ଭଲ ରହିଥାଏ ଯାହାଫଳରେ ମନୁଷ୍ୟ ଦେହ ହାତ ଶରୀର ଠିକ୍ ଅନୁଭବ କରିପାରିଥାଏ ଏବଂ ଭଲ ବି ଲାଗେ ସେଥିପାଇଁ ଖେଳ ଏକ ଖେଳ ଦ୍ୱାରା ମାନସିକ ସୁସ୍ଥତା ମାନସିକ ସୁସ୍ଥତାରେ ଯୋଗ ପ୍ରଦାନ କରିଥାଏ